ଓଡ଼ିଆ ଭାଷାକୁ ସରଂକ୍ଷିତ କରିବା ପାଇଁ ହେଲେ ତ ଆମେ ତ ଓଡ଼ିଆ ନା ଓଡ଼ିଆ ଆମକୁ ଓଡ଼ିଆ ଭାଷା ଆମର ରାଷ୍ଟ୍ର ଭାଷା ମାନେ ଭଲ ଭାଷା ତେଣୁ ଓଡ଼ିଆ ଓଡ଼ିଆ ଭାରି ବଢ଼ିଆ ଓଡ଼ିଆ ବି ତ ପ୍ରାୟତଃ ମାନେ ବାହାରକୁ ମାନେ ଯାଉଛନ୍ତି ଓଡ଼ିଆ ସେଥିପାଇଁ ମାନେ ଓଡ଼ିଆ ଭାଷା ବି ଭୁଲି ଯାଉଛନ୍ତି ସେଥିପାଇଁ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ ଯଦି ଓଡ଼ିଆ ମାନେ ମାତୃଭାଷା ଆମର ଯେମିତି ଶିଶୁଟି ଜନ୍ମ ଜାତ ହେଲା ପରେ ଯେମିତି ମା ବୋଲି ଡାକିଥାଏ ସେମିତି ଓଡ଼ିଆ ଆମେ ହେଲେ ଓଡ଼ିଆ ଓଡ଼ିଆ ଭାଷାକୁ ସରଂକ୍ଷଣ କରିବା ମାନେ ଆଜି କାଲି ତ ବାହାରେ ରହୁଛନ୍ତି ପ୍ରାୟ ହେଲେ ନିଜେ ମାତୃଭାଷାକୁ ମଧ୍ୟ ଭୁଲି ଯାଉଛନ୍ତି ଆଉ ଏଥିପାଇଁ ମଧ୍ୟ ବି ଓଡ଼ିଆ ଭାଷା ମାନେ ଜଡ଼ିତ ହୋଇ ରହିବାକୁ ଗଲେ ଓଡ଼ିଆ ଭାଷା ବି କଥା କହିବାକୁ ପଡ଼ିବ